ମୋତେ ଯେହେତୁ ଗୀତ ଗାଇବାକୁ ଏବଂ ଲେଖିବାକୁ ଭଲ ଲାଗେ ତେଣୁ ମୁଁ ଚାହିଁବି କି ଭବିଷ୍ୟତରେ ମୁଁ ଏକ ବହୁତ ସୁନ୍ଦର ଗୀତ ଲେଖେ ଏବଂ ତାକୁ ନିଜେ ବୋଲେ ଯାହାକି ସମସ୍ତ ଲୋକଙ୍କ ମନରେ ଏକ ପ୍ରତିଛବି ହୋଇ ରହିଯିବ ଏବଂ ସବୁବେଳେ ସମସ୍ତ କ୍ଷେତ୍ରରେ ଲୋକମାନେ ମୋ' ଗୀତକୁ ମନେ ରଖିବେ ଏବଂ ସବୁବେଳେ ଶୁଣିବେ ତାହା ହେଉଛି ମୋର ଇଚ୍ଛା